ଆଜିକାଲି ଯଦି କୃଷକମାନଙ୍କୁ କିଛି ଆଜିକାଲି ତ କୃଷକ ବହୁତ ସଚେତନ ହେଲେଣି କାହିଁକି ନା ବର୍ତ୍ତମାନ ଯେଉଁ ଏସ ଏଚ ଜି ଗ୍ରୁପ ବାହାରଛି ସେମାନେ ସବୁ ସଚେତନ କରାଇ ଦେଉଛନ୍ତି ଆଉ ତଥାପି ଯଦି ବି ସେମାନଙ୍କର କିଛି ଅସୁବିଧା ରହୁଛି ପ୍ରଭାବିତ କରୁଛି ସେ ବିଷୟରେ ବି ଅବଗତ କରାଇ ଦଉଛନ୍ତି ଭେଟନା ଭେଟି ଡକ୍ଟର ଅଛନ୍ତି ସେମାନଙ୍କ ପରାମର୍ଶ ସାଙ୍ଗେ ସାଙ୍ଗେ ସେମାନଙ୍କ ସହିତ ପରାମର୍ଶ କରାଯାଉଛି ଆଉ ପଶୁମାନଙ୍କ ସାଧାରଣତଃ ଗାଈମାନଙ୍କୁ ଫାଟୁଆ ଆଉ ତାଙ୍କର ମୁହଁରେ କିଛି ଗୋଟେ ଛୋଟ ଛୋଟ ବିରି ବିରି ହେଇଯାଏ କିମ୍ବା ତାଙ୍କ ଦେହ ଖରାପ ହୁଏ ତ ଏ ସବୁ ଗୋଟାଏ ଗାଈକୁ ହେଲା ମାନେ ସେ ଅନ୍ୟ ଗାଈମାନଙ୍କୁ ସଂକ୍ରାମିତ କରାଏ ସେ ହିସାବରେ ବହୁ ସଚେତନ ରହୁଛନ୍ତି ଆଉ ପଶୁମାନଙ୍କ ସେମାନଙ୍କୁ ଟୀକା ବି ଦିଆଯାଉଛିି ସେମାନଙ୍କ ପ୍ରତି ପ୍ରତି ଯାହାବି ଟୀକା ରହୁଛି ସେମାନେ ବେଟନା ବେଟି ଡକ୍ଟରଙ୍କୁ ପରାମର୍ଶ କରୁଛନ୍ତି ଆଉ ଏପରି ଭାବରେ ସେମାନଙ୍କୁ ସବୁ ପ୍ରକାରର ସଚେତନ କରାଗଲେ ଆଉ ବର୍ତ୍ତମାନ କୃଷକମାନେ ବହୁତ ସଚେତନ ରହିଲେ ବହୁତ ଆଗୁଆ ହେଲେ ସେସବୁର ଏତେ ପରିମାଣର କିଛି ଅସୁବିଧା ପରିଲିଖିତ ହେଉ ନାହିଁ